ଆଜ୍ଞା ସାର୍ କୁହନ୍ତୁ କ'ଣ ପାଇଁ କଲ୍ କରିଥିଲେ ଆଜ୍ଞା କାମ ଚାଲିଛି ଆଉ ଯେମିତି ଚାଲିବା କଥା ଆଉ ସକାଳ ନଅଟାରୁ ଆସୁଛୁ ଯାଉଛୁ ପାଞ୍ଚଟା ସାଢ଼େ ପାଞ୍ଚଟା ବେଳକୁ ଆଉ ହଁ ପଇସାପତ୍ର ଠିକ୍ ମିଳିଯାଉଛି ଭାବୁଛି କାମ ଆଉ ତିନିମାସ ଖଣ୍ଡେ ଲାଗିପାରେ ସାଇଟ୍ରୁ ଅଠରଜଣ ଖଣ୍ଡେ ଅଛନ୍ତି ଆଜ୍ଞା ହଁ ସବୁ ଦେଇ ଦେଇଛି ଗ୍ୟାସ୍ ଫ୍ୟାସ୍ ସବୁ ଦେଇଛି ନାହିଁ କିଛି ଅସୁବିଧା ନାହିଁ ରାତିରେ କରାହେଉନି ବେଳେବେଳେ କରାଉଛି ଆଉ ନାହିଁ ଦେଇନି ଦେବ କହିଛି କିନ୍ତୁ ଦେଉନି ନାହିଁ ଏ ମାସେ ଭିତରେ ହେବନି ଆଉ ଦୁଇମାସ ଖଣ୍ଡେ ଲାଗିବ ସିଏ କଣ ତା ପଇସାଟା ଯଦି ଠିକ୍ ଠାକ୍ରେ ଦିଅନ୍ତା ଲୋକ ଟିକିଏ ଠିକ୍ରେ ଆସିକି କାମ କରନ୍ତେ ଆଉ ସେ ପଇସାଟା ଯେଉଁ ଆଜି ପଇସାଟା ଦୁଇଦିନ ପରେ ତିନିଦିନ ପରେ ଦେଉଛି ସେଇଥିପାଇଁ ତ କାମଟା ଟିକିଏ ଧୀରେଇଛି ଆଉ ହେଉ ଠିକ୍ ଅଛି ଆପଣ କୁହନ୍ତୁ ଆମେ ଆପଣଙ୍କୁ କେତେଦିନ ଭିତରେ କାମଟା ଦରକାର ଯେ ହେଉ ଠିକ୍ ଅଛି ଆପଣଙ୍କର ଟାଇମ୍ ଲାଇନ୍ ଭିତରେ ଆମେ ସାରିଦେବୁ ଠିକ୍ ଅଛି ଆଉ କ'ଣ କଥା ଥିଲା କି ସାର୍ ହଁ ହେଉ ଠିକ୍ ଅଛି ଆପଣ ବ୍ୟସ୍ତ ହୁଅନ୍ତୁନି ଆମେ ଟିକିଏ ଜଲ୍ଦି ସାରିବାପାଇଁ ଚେଷ୍ଟା କରିବୁ ଆଉ ଟିକିଏ ନଅଟା ଦଶଟା ରାତି ପର୍ଯ୍ୟନ୍ତ କାମ କଲେ ବୋଧେ ଜଲ୍ଦି ସରିଯିବ ଆଉ ଆଜ୍ଞା ହଁ ହେଉ ଆଉ ରଖୁଛି ମୁଁ ତ ଆଜ୍ଞା